ଆମର ଗାଁନୁ ଗୋଟେ ବହୁତ୍ ଭଲ ଲେଖକ ଟେ ଅଛନ୍ ଯେନ୍ ବହୁତ୍ ସୁନ୍ଦର୍ ସୁନ୍ଦର୍ ଲେଖସନ୍ ସେମାନେ ଏନ୍ତା ଆୱାର୍ଡ଼ ବି ପାଇଛନ୍ ତାଙ୍କ ଲେଖା ପଢ଼ିଲେ ବହୁତ୍ ଭଲ୍ ଲାଗ୍ସି ଆଉ ଯେତେବେଲେ ସେମାନେ ଲେଖି ଦଉସନ୍ କାଙ୍କର ସେ ଅକ୍ଷର ତାଙ୍କର ହାତ୍ ଲେଖା ଦେଖବାର୍ କି ବି ବି ବହୁତ୍ ଭଲ ଲାଗ୍ସି ସେଇଟା ହାତ୍ ମାନେ ବହି ମାନେ ପଢ଼ୁଛେ ଯେମ୍ତା ଲାଗ୍ ଯେନ୍ଟା ବହୁତ୍ ସୁନ୍ଦର ଳେଖ୍ସନ୍ ବହୁତ୍ ଭଲ୍ ସେମାନେ ବହୁତ୍ ଜାଗାନୁ ଗଲେ ମାନେ ପୁରସ୍କୃତ୍ ହେଇ ସାରିଛନ୍ ଆଉ ଏନ୍ତା କିଛି ବି ଅକେଜନ୍ ହେଲା କି ଫଙ୍କସନ୍ ହେଲା କିଛି ବି ହେଲା ସେ ତାଙ୍କୁ ଡାକ୍ସନ୍ ବି କବିତା କୁହାବାର୍ ଲାଗି ସେମାନେ ଯାଇସନ୍ ଗଲେ ଆଉ ସେମାନେ ନ୍ୟାସନାଲ୍ରେ ବି ପୁରସ୍କୃତ ହେଇ ସାରିଛନ୍ତି ତାଙ୍କର ନାଁ ବି ଅଛି ବହି ବି ଅଲ୍ରେଡ୍ଡୀ ବାହାରି ସାରିଛେ ସେମାନେ ତାଙ୍କର ଗୁଟେ ବାୟୋଗ୍ରାଫି ନିଜେ ଲେଖିଛନ୍ ଯେନ୍ଟାକି ପବ୍ଲିସ୍ ବି ହେଇ ସାର୍ଲନ ଆଉ ମୁଁ ତ ତାଙ୍କର ଲେଖା ତିନ୍ ଚାର୍ଟା ବି ପଢ଼୍ଛି ମୋତେ ଭଲ୍ ଲାଗ୍ସି ମୋତେ ଯେତେବେଳେ ଝୁମୁରା ନ ଲାଗ ମୁଁ ସେଇ ଟାଇମ୍ରେ ତାଙ୍କର ଲେଖା ପଢ଼ୁସି ଝୁମୁରା ଲାଗା ବୋଲି ଆଉ ମୁଁ ସଦା ତାଙ୍କର ଅଧା ପଡ଼ଛି ସେମାନେ କ'ଣ ଲେଖା ଟି ମୋତେ ଝୁମୁରା ଲାଗେ ମୁଁ ଶୁଇ ବି ପଡ଼୍ସି ବହୁତ୍ ଭଲ୍ ଲାଗ୍ସି ତାଙ୍କର ଲେଖା ଏକ୍ସଲେଣ୍ଟ୍